ଫସଲ ଉତ୍ପାଦକା ଉତ୍ପାଦକା ପାଇଁ ଆମେ କୁଟାକୁ ପ୍ରଥମେ ପାଣିରେ ଭିଜେଇ ଥାଉ ଭିଜେଇଲା ପରେ ତାକୁ ସେ ପଚିଯାଇଥାଏ ପଚିଗଲା ପରେ ତାକୁ ଗୋବର ଆଉ ଚୁଲିରେ ଯେଉଁ ଚୁଲିରୁ କାଢ଼ିଥାଏ ପାଉଁଶ ପାଉଁଶ ତାକୁ ମିଶେଇ ଥାଉ ତାକୁ ଗୋଟେ ଖତ ଭଳିଆ ତାକୁ ତିଆରି କରିଥାଉ ତାକୁ ଆମେ ଜମିରେ ପକାଇଲେ ସିଏ ବହୁତ ଭଲ କାମ ଦେଇଥାଏ ଆଉ ବହୁତ ଭଲ ଉତ୍ପାଦିତ ଫସଲ କରାଇ ଥାଏ ସିଏ ବହୁତ ଭଲ ସାର ଭଳିଆ କାମ ଦିଏ ଗୋଟେ ଏବେ ତ ଆଧୁନିକ ଯୁଗ ନା ଆଧୁନିକ ଯୁଗରେ ଏବେ ଆସିଗଲାଣି ସାର ପ୍ରତ୍ୟେକ ମାର୍କେ ବଜାରରେ ବଜାରରେ ଦୋକାନରେ ସାର ଏବେ ବିକ୍ରି ହଉଛି ତ ଆମେ ସେଇଠୁ ଏବେ ଖତ ସାରଠୁ ଅଧିକ କାମଦିଏ ଆମେ ତେଣୁ ଘରେ ଆମେ ଖତ ବନେଇ ଥାଉ ତାପରେ ସାର ଆମେ ସାର ଆମ ମାର୍କେଟରୁ ବଜାରରୁ ସାର ଆଣିକି ଆମେ ତାକୁ ମଧ୍ୟ ଆମେ ଚାଷରେ ବିଲରେ ଫସଲରେ ପକେଇ ଥାଉ ତାକୁ ପ୍ରୟୋଗ କରିଥାଉ ତାକୁ ପକାଇଲେ ମଧ୍ୟ ସେ କୌଣସି ଚାଷରେ କ୍ଷତି କରିବ ନାହିଁ ଚାଷରେ ଯେଉଁ ଧାନ ଚାଷଟେ ହେଇଥାଏ ପୋକ ମଧ୍ୟ ତା ଦେହକୁ ଲାଗିବା ପାଇଁ ଦିଏନି କି ବହୁତ ଭଲ ବଢ଼େ ସିଏ ବହୁତ ଜଲଦି ଗଛ ଫସଲ ବଢ଼ିଯାଇଥାଏ ବହୁତ ଫ ଭଲ ଫଳ ମଧ୍ୟ ଅମଳ ଆମେ ବହୁତ ଫଳ ଭଲ ଫଳ ଦେଇଥାଏ ଭଲ ଅମଳ ମଧ୍ୟ ଆମେ କରୁଥାଉ ତେଣୁ ଏଇଭଳି ଆମେ ଚାଷ ର ଫସଲକୁ ଉତ୍ପାଦକା ଗୁଣବର୍ତ୍ତା ମଧ୍ୟ କରାଇ ଯାଇ କରାଇ ଥାଉ ଏଭଳି ଚାଷ ଖତପକାଇ ଆଉ ସାର ମଧ୍ୟ ପକାଇ ପକାଇ ଆମେ ଯତ୍ନ ନେଇଥାଉ ଚାଷରେ ଆମେ ଭଲ ଫ ଫସଲ ଆମେ ପାଇଥାଉ କୌଣସି କ୍ଷତି ହୁଏ ନାହିଁ ଏ ଭଳିଆ ଆମେ ପ୍ରୟୋଗ କଲେ ଆମ ଘରୋଇ ଚାଷ ଖତ ପକାଇ ସାର ପକାଇ କୌଣସି ଚାଷର କ୍ଷତି ହୁଏ ନାହିଁ ଆ ଭଲ ଫଳ ପ୍ରଦାନ କରିପାରିଥାଉ